ହେଲୋ ରମେଶ୍ ବାବୁ କହୁଛ କେଁ ମୁଇଁ ସ୍ମୃତିଶିଖା ସାହୁ ଦାହାରେ କହୁଛେଁ ମୁଇଁ ଯେନ୍ ଗାଡ଼ିଟା ବୁକ୍ କରିଥିଲି ସେଟା ଦହିଆ ବର୍ଷା ସାଇକେଲ୍ ଷ୍ଟୋର୍ ସାମ୍ନାକେ ଆନ୍ବାର୍ ଲାଗି କହିଥିଲି ହେଲେ ଏତ୍କି ବେଲ୍ ହେଲାନ ଗାଡି ନେଇ ଆନ୍ବାର୍ତାଲ୍ ତମେ ଗାଡି କେନେ ଲଗେଇଛ ଓହୋ ହେନେ ଲଗେଇଛ ତମେ ଗାଡି ପଚାଶ୍ ମିଟର୍ ଆଗ୍କେ ଆନ ତାପରେ ଡେବ୍ରିପଟେ ଥିବା ଗଲି ସିଧା ଆନ ଶନି ମନ୍ଦିର୍ ପାଖ୍ରେ ରଖ ଶନି ମନ୍ଦିର୍ ପାଖେନ ବର୍ଷା ସାଇକେଲ୍ ଷ୍ଟୋର୍ ଅଛେ ଆମେ ହେନୁ ଗାଡ଼ିରେ ବସ୍ମୁ